ନିଜ ବଗିଚାର ରକ୍ଷଣବେକ୍ଷଣ କରିବା ସମୟରେ ଆମେ ମଶା ପୋକ ଆକ୍ରମଣ କରନ୍ତି ଏବଂ ସାପ ସାପର ବି ବହୁତ ଡର ଥାଏ ପୁଣି ରକ୍ଷଣବେକ୍ଷଣ ସମୟରେ ଆମକୁ ସେଇଟା ହିଁ ଅସୁବିଧା ହୁଏ ସେଥିପାଇଁ ଆମେ ଦେଖି ଚାହିଁ କି ବଗିଚାରେ ରକ୍ଷଣବେକ୍ଷଣ କାମ କରୁ